ଆମର ଅଞ୍ଚଳର ଲୋକମାନେ ବେଶି ପୁରୀ ଯିବାପାଇଁ ପସନ୍ଦ କରନ୍ତି କାହିଁକି ନା ଆମର ପୁରୀ ଜଗତର ଆମ ଓଡ଼ିଶାର ବଡ଼ଠାକୁର ଯିଏ କି ଜଗନ୍ନାଥ ତାଙ୍କୁ ଦର୍ଶନ କରିବାପାଇଁ ଆଉ ସେଠି ତାଙ୍କୁ ଦର୍ଶନ କରିବା ଆଉ ତାଙ୍କର ପ୍ରସାଦ ଖାଇବା ତାଙ୍କର ଯେଉଁ ମନ୍ଦିରର କାରୁକାର୍ଯ୍ୟ ଏହିସବୁ ବହୁତ ଲୋକମାନଙ୍କୁ ଆକୃଷ୍ଟ କରେ ତାଙ୍କର ଯେଉଁ ମହାପ୍ରସାଦ ଅଭଡ଼ା ଯେଉଁଟାକୁ ଆମେ କହୁଚେ ସେହିଟା ବହୁତ ସମସ୍ତଙ୍କର ପ୍ରିୟ ହୋଇଥାଏ ଆଉ ତାଙ୍କର ଯେଉଁ ଆଳତୀ ସମୟରେ ଯେଉଁ ଦର୍ଶନ ଯେଉଁ ଲୋକମାନଙ୍କର ସେହି ଦର୍ଶନ ଦେଖିବାକୁ ବି ସନ୍ଧ୍ୟା ସମୟରେ ଭିଡ଼ ଲାଗିଥାଏ ତା'ପରେ ଠାକୁରଙ୍କର ଦର୍ଶନ ପରେ ସେଠି ଆମର ଯେଉଁ ସମୁଦ୍ରକୂଳରେ ଲୋକମାନେ ବୁଲିବା ସେଠି ବହୁତ ବାହାର ଦର୍ଶକମାନେ ଆସନ୍ତି ଯେଉଁ ଗହଳି ସେ ଭିତରେ ବହୁତ ଭଲ ଲାଗେ ସେଥିପାଇଁ ଆମର ପୁରୀ ପ୍ରାୟ ରାଜ୍ୟ ବାହାରୁ ବହୁତ ଲୋକ ଆସନ୍ତି ଦୂରଦୂରାନ୍ତରୁ ସଦାବେଳେ ଯାତ୍ରୀଙ୍କର ଭିଡ଼ ଥାଏ ବର୍ଷ ବାରମାସ ଆଉ ଜଗନ୍ନାଥଙ୍କୁ ଦର୍ଶନ କରିବାପାଇଁ